ମୁଁ ଛୋଟବେଳେ ଅନେକ ସମୟରେ ପଞ୍ଚତନ୍ତ୍ର କାହାଣୀ ଏବଂ ବହୁ ଛୋଟ ବଡ଼ ଗପ ବହି ପଢ଼େ ସେହି ସେହି ଗପ ମଧ୍ୟରେ ହସ କାହାଣୀ ଶିଖିବାର ଜିନିଷ ଥାଏ ସେଥିରେ ଏକ ଗଧ ଓ ଜଙ୍ଗଲର ଜୀବଜନ୍ତୁ ବିଷୟରେ ଥିବା ଗପ ବିଷୟରେ ପଢ଼ୁଥିଲି ତାହା ମୋତେ ବହୁତ ହସାଇଥିଲା ସେହି ଗପରେ ଏକ ମୂର୍ଖ ଗଧଟି କିପରି ତା'ର ମୂର୍ଖାମି ଯୋଗୁଁ ବିପଦରେ ପଡ଼ିଥିଲା ତାକୁ ପଢ଼ି ମୋତେ ମଜା ଆସିଥିଲା